ଟେକ୍ନୋଲୋଜି ବଢ଼ିବା ଦ୍ଵାରା ଆଗରୁ ସାଧାରଣତଃ ସାମ୍ବାଦିକମାନେ ସମ୍ବାଦରେ ଯେକୌଣସି ଖବର କାଗଜ ହେଉ କି ମିଡ଼ିଆ ସେମାନେ ପେପର୍ ମାଧ୍ୟମରେ ଖବରକାଗଜ ମାଧ୍ୟମରେ ସେମାନଙ୍କର ତାଙ୍କ ରିପୋର୍ଟ୍ ପ୍ରଦାନ କରୁଥିଲେ ଆଉ ସମୟକ୍ରମେ ଟେଲିଭିଜନ୍ରେ ମଧ୍ୟ ନ୍ୟୁଜ୍ ରିପୋର୍ଟର୍ମାନେ ସେମାନେ ମଧ୍ୟ ସେମାନଙ୍କର ରିପୋର୍ଟ୍ ପରିବେଷଣ କରୁଥିଲେ ଆଉ ସେଥିରେ କାମ କରିବାକୁ ଟିକିଏ କଷ୍ଟ ହେଉଥିଲା ଆଉ ମଧ୍ୟ ବହୁତ ପରିମାଣରେ ଲୋକ ମଧ୍ୟ ଚାକିରି ପାଇପାରୁନଥିଲେ କିନ୍ତୁ ଏବେ ଯେଉଁ ଟେକ୍ନୋଲୋଜି ମାଧ୍ୟମରେ ଦିନକୁ ଦିନ ଯେଉଁ ଫୋର୍ଜି ଫାଇବ୍ଜି ଯୁଗ ଆସିଗଲା ଏହା ମାଧ୍ୟମରେ ଲୋକମାନେ ୟୁଟୁବ୍ଟାକୁ ବହୁତ ଭଲ ଭାବରେ ଦେଖିପାରିଲେ ଓ ତାଙ୍କୁ ସୁବିଧା ହେଲା ଆଉ ଫ୍ରିରେ ନେଟ୍ପେକ୍ ନେଟ୍ ମାଧ୍ୟମରେ ସେମାନେ ଦେଖିପାରିଲେ ଏହା ଦ୍ଵାରା କ'ଣ ହେଲା ବିଭିନ୍ନପ୍ରକାର ଛୋଟମୋଟ ନ୍ୟୁଜ୍ ମିଡ଼ିଆ ଚ୍ୟାନେଲ୍ ମଧ୍ୟ ୟୁଟୁବ୍ରେ ଖୋଲିକି ସେମାନେ ତାଙ୍କର ନିଜର ଦକ୍ଷତାକୁ ନିଜର ଯେକୌଣସି ଜାଗାରେ କୌଣସି ଯଦି କି ଆକ୍ସିଡ଼େଣ୍ଟ୍ ହେଉ ଯେକୌଣସି ପ୍ରକାର ନ୍ୟୁଜ୍କୁ ସେମାନେ ସେଥିରେ ପରିବେଷଣ କରି ସେମାନେ ତାଙ୍କର ନ୍ୟୁଜ୍କୁ ଲୋକଙ୍କ ପାଖରେ ପହଞ୍ଚାଇପାରିଲେ ଏହା ବହୁତ ସୁବିଧା ହେଲା ଯୋଉଁଠିକି ବର୍ତ୍ତମାନର ସମ୍ବାଦଶିଳ୍ପକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ବହୁତ ସାହାଯ୍ୟ କରୁଛି